ଆମେ କୌଣସି ସପିଂ ମଲ୍ ସପିଂ କରିବାକୁ ଗଲେ ସପିଂ କଲେ କୁପନ୍ ଅର୍ଡ଼ର୍ ବାହାରିଥାଏ ଗୋଟେ ଜିନିଷ କିଣିଲେ ତା'ର କୁପନ୍ ବାହାରିଲେ ଟିକିଏ ଏକ୍ସଟ୍ରା ଫ୍ରି ମିଳେ ପଇସା ରିହାତି ଦିଏ ସେଥିପାଇଁ କୌଣସି ଜାଗାକୁ ବୁଲିଗଲେ କି କେଉଁଠି ଗଲେ ଫାଷ୍ଟ୍ ଆମେ ପ୍ରଥମେ ଅଫର୍ ଦେଖିଥାଉ କାହିଁକିନା ଯଦି କିଣିଲେ ବେଶି ବହୁତ ଗୁଡ଼ିକ କିଣିଲେ ଅଫର୍ ମିଳିଥାଏ ସେଥିପାଇଁ ଅଫର୍ ମିଳେ ଯାହାକୁ ବି ସରଦା ସେଥିପାଇଁ ନେବାକୁ ଆମକୁ ଇଚ୍ଛା ହୋଇଥାଏ କିନ୍ତୁ ସବୁବେଳେ ହୋଇନଥାନ୍ତେ ସିଜନ୍ ଅନୁସାରେ ପର୍ବପର୍ବାଣି ଅନୁସାରେ ଆକା କୁପନ୍ ଅଫର୍ମାନେ ବାହାର କରିଥାନ୍ତି ସେଥିପାଇଁ ଇଚ୍ଛା ଯେ କ'ଣ କରିବା ନିହାତି ଯଦି ମିଳିବ ବୋଲି ତ କୁପନ୍ ଅଫର୍ ନେବୁ ଆକା କାହିଁକିନା ସେଇଟା ନେଲେ କେତେ ଗୋଟେ ପ୍ରଫିଟ୍ ହେବ ଏବେ ଗୋଟେ ଜିନିଷ ସପିଙ୍ଗ୍ କଲେ କେତେ ପଇସା ରିହାତି ହେଲେ ଆମକୁ ବି ଭଲ ନା ସେଥିପାଇଁ କେଉଁ ଜିନିଷ ସପିଂ କଲେ କୁପନ୍ ସବୁକୁ ଇଚ୍ଛା ହୋଇଥାଏ